ଆଜ୍ଞା ମ୍ୟାମ୍ ନମସ୍କାର କ'ଣ ଖବର ଗରମ୍ ତ ଏଠି ପ୍ରବଳ ଆଉ

ଗଛଗୁଛ କିଛି ନାହିଁ ଆଉ ଜଙ୍ଗଲ ନଷ୍ଟ ହେଉଛି ସବୁ ଆଉ ଖରା ତ ହେବ ପ୍ରବଳ ହଁ

ହଁ ଆମର ଏଠି ବହୁତ ଗରମ ଆଉ ତମେ ଦେହ କେମିତି ଅଛି

ହଁ ବାୟୁ ପ୍ରଦୂଷଣ ଏତେ ବି ହେବନି

ହଁ କରିବା ଯେ ସେମାନେ ଯଦି ଠିକ୍ ଗଛଗୁଛ ସବୁ ଲଗେଇବେ ହଁ

ହଁ ହଁ ମିଶିକି କରିବା ଆଉ

ହଁ ହଁ ନିଶ୍ଚିତ ହଁ ନହେଲେ ରହିବନି ଏଠି